ଅଟୋ ଡ୍ରାଇଭରକୁ ମୁଁ ପଚାରିଲି ମୋର ଘର କେତେବେଳକୁ ଛାଡ଼ିଦେବ ବୋଲି କହିଲି ପା ପାଞ୍ଚ ବାଜିବା ମୋ ଘରକୁ ଛାଡ଼ିଦବା ବିଷୟ ସେ ବିଷୟରେ ପଚାରି ବୁଝାନ୍ତି ଘଟଣାର ରୂପରେ ଆପଣଙ୍କ ଡ୍ରାଇଭର ଆପଣଙ୍କୁ ପଠାଇଥି ଯେ ସେ ପହଞ୍ଚି ଅଛନ୍ତି କିନ୍ତୁ ଆପଣ ତାଙ୍କୁ ଦେଖିପାରୁ ନାହିଁ ଠିକ୍ ବିଷୟରେ କହି ପଚାରିବେ ପାଞ୍ଚ ମିନିଟ ହେଇଗଲା ଘରକୁ ଫେରିବା ନାହିଁ ପାଖରେ ପାଖରେ ଡାକି ହୋଇଛି ଆପଣ ଆପଣ ଉଲ୍ଲେଖ କରି ଆପଣଙ୍କ ସଠିକ ବିଷୟରେ କହିପାରିବି ଉଦାହରଣ ରୂପରେ ମୁଁ ଅହୁ ଅମୁଖ ଯେତେ ରାଗି ରୂପରେ ଆପଣ ପଠାଇ ଯେ ପହଞ୍ଚି ଅଛନ୍ତି କିନ୍ତୁ କିନ୍ତୁ ଆପଣଙ୍କ କାର୍ଯ୍ୟ ଗାଡ଼ି ଡ୍ରାଇଭର ଉପରେ ପହଞ୍ଚି ଛଅ ବାଜିଲାଣି ଘରକୁ ଯିବାପାଇଁ ଆପଣ ପାଖରେ ଯିଏ ପହଞ୍ଚି ଅଛନ୍ତି କିନ୍ତୁ ଆପଣଙ୍କ ଘର ଭିତରେ ପହଞ୍ଚି ନାହିଁ ଗାଡ଼ି ଡ୍ରାଇଭରକୁ କଲ୍ କରିକି କହିଛି କେତେବେଳକୁ ଆସିବ ଇଚ୍ଛନ୍ତୁ ଜିପାରିବି ନାହିଁ କି ନ ମି ଟାଇମ୍ ଲାଗିବ ପାଖରେ ପାଖରେ ଛାଡ଼ି ଦେଇଛି ମୁଁ ଆ ଆମୁଖ ଯେ ଯେତେ ତାରି ତୋର ମୁଖରେ ପହଞ୍ଚିିତି ସେ ସଠିକ୍ ହୋଇଛି ଆ ଆ ଆ ଅଛନ୍ତି ପାଖରେ ଯେ ଆପଣଙ୍କ ପାଖକୁ ଗାଡ଼ି ଡ୍ରାଇଭର ଉଠି ଅଛନ୍ତି ସେ ରୂପଖ ଆପଣଙ୍କ ଡକ୍ଟର ଆପଣଙ୍କୁ ପାଇନ ଯେ ଦେଖିପାରୁଛନ୍ତି ତେଣୁ ପାଖକୁ ଉଠାଇ ନେଇଛି ଗାଡ଼ି ଡ୍ରାଇଭର ତମ ଆମ ଘରକୁ କେତେବେଳେ ତମ ଛାଡ଼ିଦବ ବୋଲି କହିଲି ଛଅ ବାଜିବା ତୁମ ଘରକୁ ଛାଣିଦେବା ପାଇଁ ଟିକେ ୱେଟ୍ କର କି ଆ ମୁଁ ଅଲଗା ଲୋକ କୁ ନେଇ ଦେବି ତା'ର ପୁରିତ ମୁକୁନି ଦେବଲ ଇଚ୍ଛ ନ ଅଖା ଘରକୁ ଯିବା ପାଇଁ ଚାହୁଁଛି ତୁମେ ନାଇଁ ବଲୁଛନ୍ ବିଷୟରେ କହି ପ ପାରିବି ଉଲ୍ଲେଖ ସ୍ୱରୂପ ମୁଁ ଆପଣଙ୍କ ବିଷୟରେ ସଠିକ୍ ହୋଇଛି ଡକ୍ଟର ଗାଡ଼ିର ଖରାପ ହୋଇଗଲା ଆପଣଙ୍କୁ ଡେରି ଲାଗି ବା ଯିବା ପାଇଁ ଘରକୁ ଏଥିପାଇଁ ୱେଟ୍ କର ତେଣୁ ମୁଁ ୱେଟ୍ କରି ନେଇଁ ସେଥି ସେଥିପାଇଁ ଏତେବେଳେ ହୋଇଗଲା ପାଖ ପାଖରେ ପୋଖରୀଟି ବିଷୟରେ କହି ପାରିବେ ଉଦାହରଣ ଦେଖିପାରିବେ ନାହିଁ ଏଣୁ ତାଙ୍କୁ ଫୋନ୍ କରି କରି ପଚାରନ୍ତି ସେ ସଠିକ୍ କ'ଣ ୱେଟ୍ କର ଏଥିପାଇଁ ମୁଁ କହୁଛି ଛନିକ ଧର୍ଯ୍ୟଧର ଏଥିପାଇଁ ମୁଁ କହୁଛି ଯେ ଯେ ଯିଏ ମୋ ମା' କଲ୍ କରୁଛନ୍ତି ଏଥିପାଇଁ ମୁଁ ଜଲ୍ଦି ଚାଲ ବୋଲି କହୁଛି ଜଲ୍ଦି ପାଖ ଜଲ୍ଦି ହୁଏ ନାହିଁ ର ଗାଡ଼ି ଅ ଖରାପ ହୋଇଯାଇଛି ଏଥିପାଇଁ ଜଲ୍ଦି ଜି ପାରିବ ନାହିଁ ଉଲ୍ଲେଖ କରି ଆପଣଙ୍କ ବିଷୟରେ କହି ପରି ପାରିବି ଉଦାହରଣ ମୁଁ ଆଉ ଅହ ଅମୁଖ ହକ୍ ଯେତେ ରା ରାତି ହେଲେ ବି ମୁଁ ତୁମ ଘରକୁ ପଠାଇ ଦେବି କିନ୍ତୁ ଆପଣଙ୍କ ଆପଣ ଆପଣ ତାଙ୍କୁ ଦେଖିପାରୁ ଦେଖିପାରୁ ନାହିଁ ଏଥିପାଇଁ ଆମ ଦେଶରେ ତିକ